ମୋର ଗୋଟିଏ ଏମିତି ଅଶୁଭ ଘଟଣା ଥିଲା ଯେ ଯେଉଁଟାକି ବାପା ଯାଉଥିଲେ ଗୋଟିଏ ମାମୁଁ ଘରକୁ ସେଠି ଏମିତି ଗୋଟିଏ ଗାଡ଼ିରେ ଗୋଟିଏ ଆକ୍ସିଡେଣ୍ଟ ହେଲା ଯାହାଫଳରେ ତାଙ୍କୁ ଆମେ ନେଇକରି ଗଲୁ ହସ୍ପିଟାଲ ଦୀର୍ଘ ଆଠ ଦଶଘଣ୍ଟା ରହିଲାପରେ ତାଙ୍କର ମୃତ୍ୟୁ ଘଟିଥିଲା ତାଙ୍କୁ ନେଇକି ଆସିଲାବେଳେ ସେଇଟା ଆମର ଗୋଟିଏ ଅଶୁଭ ଘଟଣା ଥିଲା ଦୁର୍ଘଟଣା ଥିଲା ନେଇକି ଆସିଲି ତା' ପରେ ଗାଁକୁ ଆସିକି ପୋଡ଼ା ପୋଡ଼ି କରି ଏମିତିକରି ଅନେକଗୁଡ଼ିଏ ତା'ର ଶୁଦ୍ଧକ୍ରିୟା କ୍ରିୟା ପାଇଁ ଯୋଗାଯୋଗ କଲି ସେଇଟା ମୋ'